ହ୍ୟାଲୋ ହଁ ଫୁଲ ଦୋକାନ ଲାଗିଛି କୁହ ଭାଇ ହଁ କୁହ ତାପରେ ଫୁଲ ଦରକାର କି କି ଫୁଲ ଦରକାର କି ଗୋଲାପ ଫୁଲ ଅଛି ରଜନୀଗନ୍ଧା ଅଛି ଆଉ ଭଲ ବିଭିନ୍ନ ପ୍ରକାର ଫୁଲ ଅଛି ତୁମକୁ କି କି ଦରକାର କି ଭାଇ

ଦୁଇ ହଜାର ଫୁଲ ହ୍ୟାଲୋ ଭାଇ କଥା ହୁଅ କୁହ ଏତିକି ଫୁଲ ଦରକାର କି

ଭଏସ୍ ଯାଉନି କି ଭାଇ

ହଁ ମୋ ପାଖରେ ଗେଣ୍ଡୁ ଫୁଲ ଅଛି ଗୋଲାପ ଫୁଲ ଅଛି ସବୁ ବିଭିନ୍ନ ପ୍ରକାର ଫୁଲ ଅଛି ଆଡ଼ଭାନ୍ସ ନ ଦେଲେ ହଏବନି ନା ଏବେ ଦେଖ ଯିବି ନା ସେଥିପାଇଁ ଆଡ଼ଭାନ୍ସ ଦେଲେ ଆପଣଙ୍କ ପାଇଁ ଫୁଲ ରଖିଥିବି ପୂରା ପାଞ୍ଚ ହଜାର ଖଣ୍ଡେ ଦିଅନ୍ତୁ କମ ହବା ପରେ ଦେଖିବି ଏଇଟାକୁ ପରେ କେତିକି ଲାଗିଛି ପରେ ମିଶେଇକି ଦେଖିବା ନା ଲାଷ୍ଟ୍କୁ

ହଁ ଭାଇ କୁହ ଆଉ ଆଉ ଫୁଲ ଦରକାର ନାହିଁ ଆଉ କି କି ଫୁଲ ଦରକାର ଏତିକି ଆଉ କିଛି ଦରକାର ନାହିଁ କି ହଁ ସବୁ ଅଛି ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଆଇଟମ୍ ଅଛି କ'ଣ କ'ଣ ଦରକାର ତୁମକୁ ଏବେ ନେବ

ସବୁ ଫୁଲ ଦିଆ

ସବୁ ଫୁଲ ଧରି ଆସିବି କି

ହଁ କୁହ ହଁ ଛାଡ଼ି ଦିଅନ୍ତୁ ଆଡ଼ଭାନ୍ସ ପାଞ୍ଚ ହଜାର ଦିଅ ଆଉ ପରେ ଦେଖିବା କେତେ ହେଲା କି ନାହିଁ ବାକି ରହିଲା ଆମ ତମର ଆମ କାର୍ଯ୍ୟକ୍ରମ ସରିଲା ପରେ ଯେବେ ଲାଷ୍ଟ୍କୁ ଯେବେ ହିସାବ ହେଲା ପରେ ସେତେବେଳକୁ ଦେବେ ଠିକ୍ ହେଲା ତ ହଁ ଭାଇ କୁହ ହଁ ହୋଇପାରେ ହଉ ଠିକ୍ ଅଛି ହେଲେ ମୋତେ ସବୁ କ୍ୟାସ୍ ଦେଲେ ବି ହେବ ଫୋନ୍ପେ କଲେ ବି ହେବ ମୋତେ ତୁମକୁ କ'ଣ ସୁବିଧା ତୁମ ସୁବିଧା ଯେଉଁଟା ସେଇଟାରେ କରିବ ମୋତେ ମୋ ସବୁ ଅଛି

ଏବେ ଏବେ କ୍ୟାସ୍ ଦେବେ କି ଆସିକି ଦେବେ କି ଫୋନ୍ପେ କରିଦେବେ ତୁମେ ହଁ କୁହ ଆସିପାରିବି ହଁ ହେବ ମୋତେ ଲେଟ୍ ହେବ ଟିକେ ନହେଲେ ଗୋଟେ କାମ କର ଭିଡ଼ିଓ କଲ୍ କର

ମୁଁ ତ ଏବେ ଆସିବିନି କାରଣ ମୋ ଦୋକାନରେ କଷ୍ଟମର୍ ଅଛି ତ

ନହେଲେ ଗୋଟେ କାମ କରୁନ ତୁମେ ସିଧା ଦୋକାନକୁ ଆସ ତମେ ଚଏସ୍ କରିବ ପସନ୍ଦ ଅଛି ପସନ୍ଦ କରିବ ଆମେ ଲିଷ୍ଟ୍ କରିଦେବୁ ଯେବେ ବିଭା ହବ ସେଦିନ ତା ଆଗ ଦିନ ପଠେଇ ଦେବି ଆସିକି ଦେଖି ଯାଅ ଆଡ଼ଭାନ୍ସ ଦେଇଯାଅ ଆଉ